ଆଜ୍ଞା ପନିପରିବା ଆମ ଭୁବନେଶ୍ୱର ପଟକୁ ହେଲେ ବହୁତ ଭଲ ହୁଅନ୍ତା ରେଟ୍ ଆପଣଙ୍କ ପାଞ୍ଚଟଙ୍କାରେ ବିକିବେ ସେଠି ବାର ଟଙ୍କା ବିକ୍ରି ହେଉଛି ବାରବାଟି ମାର୍କେଟ ହଉ କି ଯେକୌଣସି ମାର୍କେଟ ଓଡ଼ିଶା ସାରା ଯେଉଁଠି ଯେତିକି ମରା ହେଉଥିବ ଏଠି ଅଧିକ ମରା ହବ ଯାହାକି ନେତାଏ ଯାହାବି ହେଲେ ଆପଣଙ୍କ ରେଟ କିଛି ସେୟାର ଯାହା ଯାହା ବି ହେଲେ ଥ୍ରୀ ପରସେଣ୍ଟ କି ଫୋର୍ ପରସେଣ୍ଟ ଆପଣ ନେବେ ଯେକୌଣସି ପରିବା ଆଇଟମ ଉପରେ ହଉ ଆଉ ଯାହାବି ହେଲେ ଆପଣ ପଠେଇନ ଭୁବେନଶର କି ନହେଲେ କଟକ ଯେକୌଣସି ଏକ୍ସ ୱାଇ ଜେଡ୍ ଅଲ୍ ଓଡ଼ିଶା ଯେକୌଣସି ଯେଉଁ ନା ଏଠି ତାହେଲେ ଆସୁଛି ଆଜ୍ଞା କୁହନ୍ତୁ କୋବି ବି ସେ ଭଳି କୋବି ଆଜ୍ଞା ହଁ କୋବି ଆପଣ ବାରଟ ଆଜ୍ଞା କୋବି ବିନ୍ସ ଆଉ କାକୁଡ଼ି ଏ ତ ଯାହା ପଠେଇ ପାରିବେ ଏମିତି ହଁ ଭେଜିଟେବୁଲ ଅଲ୍ ଆଇଟମ୍ ଅଲ୍ ଆଇଟମ୍ ଭେଜିଟେବୁଲ୍ ପଠାନ୍ତୁ କିଛି ଟେନସନ୍ ନାହିଁ ତା ଠେଇଁ ଆପଣ ଖାଲି ସେୟାର୍ ପାଇବେ କିଛି ଟେନ୍ସନ୍ ନାଇଁ ଆପଣ ଯାହା କିମନ୍ତେ ତା ଦେହରେ ସେୟାର୍ ପାଇବେ ମାନେ ଥାର୍ଟି ପର୍ସେଣ୍ଟ ହଉ ଥ୍ରୀ ଥ୍ରୀ ପରସେଣ୍ଟ ହଉ ଫୋର୍ ପର୍ସେଣ୍ଟ ହଉ ଯାହା ପାଇବେ ସେଇଟା ଆପଣଙ୍କର ଆଉ

ହଁ ଆପଣ ମୁଁ ଆ ସେଇ କଥା ଆପଣଙ୍କୁ କହୁଛି ଆ ବର୍ତ୍ତମାନ ଆପଣ ଯଦି ବାରରେ ବିକୁଥିବେ ବାର ଟଙ୍କା ଗୋଟେ କୋବି ଫିସ୍ ମୁଁ ଯଦି ଆପଣଙ୍କର ଅଠର ଟଙ୍କା ବିକିନି ସେଠି ଆପଣ ତିନି ଟଙ୍କା ଖର୍ଚ୍ଚା ପାଞ୍ଚ ଟଙ୍କା ଏକ୍ସଟ୍ରା ଆସୁଛି ପାଞ୍ଚ ଟଙ୍କା ଖର୍ଚ୍ଚ ହେଲେ ସେଠି ମୁଁ ଦୁଇ ଟଙ୍କା ପାଇଁ ଆପଣ ତିନି ଟଙ୍କା ସେ ପାଇଲେ ସାର୍ ବୁଝିପାରିଲେ ନା ଆଉ ଅଧିକ ଆଶା କରୁଛନ୍ତି ମାଲ ସେମିତି କିଛି ନାଇଁ ଆପଣଙ୍କ ଉପରେ ଡିପେଣ୍ଡ କରନ୍ତେ ମୋ ଉପରେ ଡିପେଣ୍ଡ ନାହଁ ଏଠି ତ ବଜାର ସେମିତି ଅଳିଆ ଜଳିଆ ନାହିଁ ମାଲ ତ ସଦାବେଳ ପାଇଁ ଆଭେଲେବୁଲ କିନ୍ତୁ ଆପଣ ଯେତେ ଡେଲି କିଛି ନାଇଁ କୋବି ଦୁଇଶହ ଅଢ଼େଇଶହ ତିନିଶହ ଆସିଲେ ବି ଚଳିବ ଟମାଟର ନିହାତି ତିରିଶରେ ଆସିଲେ ବି ବହୁତ ଭଲ ହେବ ଆପଣ ବି ବହୁତ ବେନିଫିଟ୍ ପାଇପାରୁଥିବା ଦରକାର ମୁଁ ବି କଲେକ୍ସନ ଆମର ବି ଅପଡ଼େଟ ଟୁ ଅପଡ଼େଟ ଯିଏ ନଉଚନ୍ତି ସବୁ ଆମା ଆମର ସେରୁ ଏଇଠାରୁ ବି ଯେ ଆମର ସେ ଲୁକନ ବାଇରୁ ସ ଯେଉଁ ଇଏ ଅଭୟଠାରୁ ଅପଡ଼େଟ ଟୁ ଅପଡ଼େଟ୍ ହଁ କୋବି ତାଙ୍କ ସହିତ କିଛି ଟେନସନ୍ ନାହିଁ କୌଣସି ପ୍ରକାର ତ ଟେନସନ୍ ନାହିଁ କିଛି ନାହିଁ

ବସେଇବା ନିଶ୍ଚିତ ସାର୍ ଆପଣ ଟିକେ ଯାହା ବି ହେଲେ ଟିକେ ଏଇ ନମ୍ବରଟା ଟିକେ କଣ୍ଟାକ୍ଟ କରିବେ ହଉ ହଉ ଆପଣ ପଠାନ୍ତୁ ଆଉ ଆଜ୍ଞା